ସହରାଞ୍ଚଳ ଓ ଗ୍ରାମାଞ୍ଚଳ ବିଦ୍ୟାଳୟର ଅଲଗା ଜିନିଷ ଅଲଗା ଅଲଗା ହେଉଛି କି ତାଙ୍କର କଲେଜ୍ ଅଲଗା ତାଙ୍କର ବିଦ୍ୟାଳୟ ଅଲଗା ତାଙ୍କର ମାଷ୍ଟର୍ ମ୍ୟାଡ଼ମ୍ ସବୁ ଅଲଗା ଅଲଗା ଆଉ ତାଙ୍କର ଡ୍ରେସ୍ ବୁଟ୍ ମାନେ ସବୁ ଅଲଗା ସହରାଞ୍ଚଳରେ ବି ସେଇଟା ଅଲଗା ଗ୍ରାମାଞ୍ଚଳରେ ବି ସେଇଟା ଅଲଗା ଅଲଗା ଆଉ ସହରାଞ୍ଚଳରେ ଆଉ ବିଦ୍ୟାଳୟକୁ ପାଠ ପଢ଼ିବାକୁ ଯାଉଛେ ସାଇକେଲ୍ରେ ଗାଡ଼ିରେ ସମୟରେ ଲେକିନ୍ ଗ୍ରାମାଞ୍ଚଳରେ ଅଧା ଛୁଆମାନଙ୍କୁ ଯିବାକୁ ପଡ଼େ ବିଦ୍ୟାଳୟକୁ ଚାଲି ଚାଲି ଯିବାକୁ ପଡ଼େ ସେଇଟା ଟିକେ ଜିନିଷ ଅଲଗା ଅଛି ଆଉ ସହରାଞ୍ଚଳରେ ସବୁବେଳେ ଜନଗହଳି ଲୋକ ସଦା ସମୟରେ ଗ୍ରାମୀଣ ଜିଲ୍ଲାରେ ସେତେ ଲୋକ ଚହଲି ବିଦ୍ୟାଳୟ ସେତେ ଲୋକ ଚହଲି ଜନଗହଳି ନାହିଁ